ଆମ ଗାଁରେ ଘର ତିଆରି କରିବା ସମୟରେ ଫାର୍ଷ୍ଟ ତ ଦେଖନ୍ତି ଘରର ସଦସ୍ୟ ସଂଖ୍ୟା କେତେ ସଦସ୍ୟ ସଂଖ୍ୟା ଅନୁସାରେ ଘରଟିକୁ ନିର୍ମାଣ କରନ୍ତି ତା'ପରେ ପୂଜା କରାଯାଏ ଯେ ଭୂମି ପୂଜା କରିବା ସମୟରେ କୌଣସି ଅସୁବିଧା ନ ହୁଏ କି କୌଣସି ସମସ୍ୟା ନ ଦେଖାଯାଏ ଯେ ଯଦ୍ୱାରା ଘରଟାକୁ ଭାଙ୍ଗିବାକୁ ପଡ଼େ ସବୁ ଘର କରିବାକୁ ହେଲେ ଭାବି ଚିନ୍ତି କରିବାକୁ ପଡ଼ିଥାଏ ଫାର୍ଷ୍ଟ ତ ଜଳବାୟୁ ଦେଖାଯାଏ ଯେ ସେଇ ଜଳବାୟୁ ଘର କରିବା ପାଇଁ ପରଫେକ୍ଟ ହବ କି ନାହିଁ ତା'ପରେ ବନ୍ୟଜନ୍ତୁ ଯଦି ଜଙ୍ଗଲିଆ ପାଖା ପାଖି ଅଞ୍ଚଳରେ କରାଯାଏ ବନ୍ୟଜନ୍ତୁର ବି ଡର ଥାଏ ସେକେଣ୍ଡ ନା ଥାର୍ଡ଼ କଥା ହେଲା ଆପଣଙ୍କ ବୃତ୍ତି ଆମ ଇନକମ୍ ବା ଅର୍ଥନୈତିକ ଅନୁସାରେ ହିଁ ଘର ତିଆରି କରିବାରେ ସଫଳ ହୋଇବା କାରଣ ଯଦି ଇନକମ୍ ଅର୍ଥ କ୍ଷେତ୍ରରେ ଅଭାବ ଥିବ ତା'ମାନେ ଘର କାର୍ଯ୍ୟଟି ସୁରୁଖୁରୁରେ ହୋଇପାରିବ ନାହିଁ ସେଥିପାଇଁ ଘର ଘରରେ ତିଆରି କରିବା ବେଳେ ଘରର ସଦସ୍ୟମାନଙ୍କୁ ଦେଖିବାକୁ ପଡ଼େ ରୋଷେଇ ଘରର ଶୌଚାଳୟ ପୂଜାସ୍ଥଳୀ ଆଦିକୁ ଆଖିରେ ରଖି ଏହି ଘର ତିଆରି କରିବା କରିଥାନ୍ତି ଆଉ ଗଲେ ଆଉ ଗୋଟେ ହେଲା ବିଜୁ ପକ୍କା ଘର ଯୋଜନା ପ୍ରାୟ ଗାଁର ସମସ୍ତଙ୍କ ଘରେ ଏବେ ବିଜୁ ପକ୍କା ଘର ନିର୍ମିତ ହୋଇଛି ଯାହା ବର୍ଷକୁ ବର୍ଷ ଗୁଡ଼ିକ ବଦଳି ଯାଇଛି